ହଁ ମାଡାମ୍ ଆଉ ନମସ୍କାର ମୁଁ ଆପଣଙ୍କ କ'ଣ ହେଲ୍ପ୍ କରି ପାରିବି ହଁ ଅଛି କେମତି ବୋଲେ କେମିତି ଷ୍ଟଲ୍ ଦରକାର କେ ବଡ଼ଟା କି ସାନ ହଁ ଆମ ଷ୍ଟଲ୍କେ ହଁ ଅଛି ଲେକିନ ନୂଆ ବୋଇଲେ ଆମର୍ ଷ୍ଟଲ୍ ସେମିତି ଦୁଇ ଦୁଇ ବରଷ ପାଖାପାଖି ହେଲାଣି ଆଉ ବି ସୁବିଧା ଅଛି ର ସୁବିଧା ଅଛି ଇଲେକ୍ଟ୍ରି ସୁବିଧା ଅଛି ହଁ ଅଛି ଫ୍ୟାନ୍ ସବୁ ଫ୍ୟାନ୍ ବି ଫ୍ୟାନ୍ର ବି ସୁବିଧା ଅଛି ଗରମ ଲାଗି

ନାଇଁ ଟାଉନ୍ର ଅଛି ଟାଉନ୍ରେ ଅଛି ଆପଣଙ୍କ ବିଜନେସ୍ ବି ଭଲ୍ ଚାଲିବ ଷ୍ଟଲ୍ ଭଡ଼ା ମାସକୁ ପାଞ୍ଚ ହଜାର ହୁଁ ନାଁ ବଡ଼ ଷ୍ଟଲ୍ ଏତେ ସୁବିଧା ସବୁ ଅଛି ଆଉ କମ୍ କହିଲେ ମୋତେ କ'ଣ ପୋଷେଇବ ମୋର କ'ଣ ଲାଭ ହେବ ପାଞ୍ଚ ହଜାର କମ୍ ସାଢ଼େ ଚାରିଶହ ଆଉ ବେଶୀ କମ ହେବ ନାହିଁ

ହଁ କାଲି ମର୍ନିଙ୍ଗ୍ ଦଶ ଦଶ ପରେ ମୋ ଲୋକେସନ୍ ପଠାଇବି ହଁ ଲୋକେସନ୍ ପଠେଇ ଦଉଛି ତୁମେ ସେଠାକୁ ଆସିବ ଷ୍ଟଲ୍ ଦେଖିବ ପସନ୍ଦ ନଲାଗିଲେ ହୁଁ ନାଇଁ ନାଇଁ ଛାତ ପଡ଼ିଛି ଛାତ ପଡ଼ିଛି ଆଉ ସିଲ୍ ବି କରା ହୋଇଛି ସବୁ ପ୍ରକାର ସୁବିଧା ଅଛି ନାଁ ଷ୍ଟଲ୍ଟା ବସ୍ ଷ୍ଟାଣ୍ଡ୍ରେ ଅଛି ତ ପାଖେଆଖେ ବି ଆଉ ବି ଷ୍ଟଲ୍ମାନେ ଅଛେ ଆଉ ବାକି ଯେଉଁ ଷ୍ଟଲ୍ ଅଛି ସେଟା ଆମ ଷ୍ଟଲ୍ ତୁମେ ଯେଉଁଟା ଭଡ଼ା ନେବ ସେଟା ଅଲଗା ବାକିଟା ଅଲଗା ହୁଁ